ଯେନ୍ତା ଆମେ ବର୍ଷା ଋତୂରେ ଧାନ୍ ଚାଷ୍ କର୍ସୁଁ ସେଥି ସେ ଧାନ୍ ଚାଷ୍ କର୍ବାର୍ ଲାଗି ବିଡ଼ିବାକେ ପଡ଼୍ସି ସେ ଡୁଲିକେ ସେ ଡୁଲିକେ ପାଏନ୍ ଧରାବାର୍ ପାଏନ୍ ଧରାସନ୍ ପାଏନ୍ ଧରେଇ ସାଏଲେ ଦାଆ ଟ୍ରାକ୍ଟର୍ ଟ୍ରାକ୍ଟର୍ ଆଣିକରି କାଏଁ'ଯେ ବେଲେ କରି କାଦ କର୍ସନ୍ କାଦ ତା'ର୍ପରେ ପଲ୍ହା ସେ ଯେନ୍ଟାକି ଧାନ୍ ଥିବା ଧାନ୍କେ ବୁତ୍ରାସନ୍ ଯେନ୍ଟାକି ସେ ଧାନ୍ରେ ଗଜା ଦେବା ଗଜା ଦେଇକରି ତା'ର୍ପରେ ବୁନ୍ସନ୍ ବୁନ୍ବା ହେବା ଫତା ହେସି ତା ଘାସ୍ ବାଦାନ୍ ରାଏଣ୍ସନ୍ କରାହେନ ପଲ୍ହା ରୁଇସନ୍ ରୁଇ ସାଏଲେ ତା'ପ୍ରେ ବଡ଼୍ ହେବା ବଡ଼ ହେବାର୍ ଯେନ୍ତା ବଡ଼୍ ହେବା ପରେ ଏନ୍ତା ମୂଷା ମୂଷିନେ ଖେଇ ଦେସନ୍ ନ ଜାଗଜ୍ ଡାଲ୍ଡୁଲି କାଏଟ୍ କୁଟା ଦେସନ୍ ହେଥି ପାଇଁ ଗୁର୍ମର୍ ଏନ୍ତା ସାର୍ ଗୁର୍ମର୍ ବହୁତ୍ ଏନ୍ତା ପ୍ରକାର ସାର୍ ସାର୍ମାନ୍ ଦେସନ୍ ହେଥି ଏନ୍ତା ଦେଇ ଦୁଆକରି ଏନ୍ତା ବଡ଼୍ ହେଲା ବେଲ୍କି ଯେନ୍ଟାକି ଯେନ୍ଟାକି ପାଚ୍ଲା ବେଲ୍କେ ହଲ୍ଦିଆ ହେଇକରି ହଲ୍ଦିଆ ହେଇକରି ପାଚ୍ସି ସେଟା ଯାଏସନ୍ ହେନ୍ତା ଯାଇସନ୍ ଦାଆଦୁଇ ଦାଆଦୁଇ ଧରିଧୁରା କରି କାଟିକୁଟା ଧରି କାଟିକୁଟା କରି ଧାନ୍ ଧାନ୍ ନେଇକରି ଯାଏସନ୍ ଧାନ୍ ନ ଧାନ୍ ପିସେଇ ଯେନ୍ ଯେ ପିସେଇ ପିସାରେ ଯେନେକି ଚାଉଲ୍ ହେସି ଚାଉଲ୍କେ ଆଣ୍ସନ୍ ଏନ୍ତା ଭାତ୍ଭୁତି ଏନ୍ତା ଦେଶୀ ଚାଉଲ୍ ବିଦେଶୀ ଚାଉଲ୍ ବି ଥିସି ହେନ୍ତା ଦେଶୀ ଚାଉଲ୍ ଯେନ୍ତାକି ଧାନ୍ ବୁନା ହେସି କି ପିଶାସନ୍ ଦ ଧାନ୍ ବାହାର୍ବା ଧାନ୍କେ ଆନ୍ସନ୍ ଦେଶୀ ପିଶାବେ ବଲିକରି ଚାଉଲ୍ ଆନ୍ସନ୍ ଚାଉଲ୍କେ ଭତ୍ ଖାଏସନ୍ ଭାତ୍ ନ ତା'ର୍ପରେ ଏନ୍ତା ବହୁତ୍ ହେସି ଚାଉଲ୍କେ ଚାଉଲ୍ କେନ୍ତା ହିସାବ୍ର ହେନ୍ତା ହେସି ଚାଉଲ୍ ଆନ୍ସୁଁ ତା'ର୍ପରେ ବାହାର୍ ଲାଗି ପାଏନ୍ ଟିକେ ଦେସୁଁ ଆରୁ ଚଉଲ୍ ଚଉଲ୍ ଜାଣ୍ସୁଁ ଧୁଇ ଦେସୁଁ ଧୁଇ ସାର୍ଲା ପରେ ପାଏନ୍କେ ଫେକିସୁଁ ପାଏନ୍ ନେଇକରି ଏନ୍ତା ବାହାରାତ ଅନ୍ଧାନ୍ ଦେଇକରି ଆନ୍ସୁଁ ଦେଇ ଦେସୁଁ ତା'ର୍ପରେ ଧାନ୍ କେ ଏନ୍ତା ବହୁତ୍ ବିକ୍ସୁଁ ବି ଧାନ୍ କେନ୍ତା ବନେଇ କରି ବହୁତ୍ ଭଲ୍ ଲାଗ୍ସି ଧାନ୍ କର୍ବାର୍ ଲାଗି ତା ଅଛେ ଯେ ଧାନ୍ ପାକେଟ୍ ପାକେଟ୍ ଏନ୍ତା ଦଶ୍ ଦଶ୍ ଦଶ୍ ଦଶ୍ ବାର ପାକେଟ୍ ନିଜେ ରଖ୍ସୁଁ ଆଉ ଦୁଇ ତିନ୍ ଶହ ଯେନ୍ ହେସି ହେ ଦେସୁଁ ଆମ୍କେ ବିକ୍ରି ଆଏସୁଁ ଯେନ୍ଟାକି ପଇସା ହେଲେ ବହୁତ୍ ହେସି